ହ୍ୟାଲୋ ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ କ'ଣ ହୋଇଛି କି ଆଗରୁ ଆପଣ କିଛି ରକ୍ତ ପରୀକ୍ଷା କି କିଛି ପରୀକ୍ଷା କରିଥିଲେ ଆପଣ ଏବେ ଆପଣ ଏମିତି ଲୁଚାଉଛନ୍ତି କାହିଁକି ଆପଣ ଆସି ଯାଆନ୍ତୁ ଆଚାର୍ଯ୍ୟ ହରିହରଙ୍କର ଅଧିକା ବହୁତ ସୁବିଧା ହୋଇଯାଇଛି ଏଇଠି ଆପଣ ଚେକଅପ୍ କରାଇଦେବେ ଆସିକି ଆଗ ଟିକେଟ୍ କାଟି ଦେବେ ତା'ପରେ ଆସିକି ଡକ୍ଟର ପାଖକୁ ଯାହା ଅସୁବିଧା ଅଛି ତାହାକୁ କହିଦେବେ ସେ ଆପଣଙ୍କୁ ମେଡ଼ିସିନ୍ ଲେଖିଦେବେ ଆପଣ ଖାଇଦେବେ ଆପଣ ଆପଣଙ୍କ ନାଁ କ'ଣ ହଁ ଆପଣ ମୋ ନାଁ ଦେବାଶିଷ ମିଶ୍ର ହଁ ହଁ ହଁ ହଁ

ହଉ ଆପଣ ଜଲଦି ଆସନ୍ତୁ ଚେକଅପ୍ କରାଇ ଦେବେ ଆପଣଙ୍କ ସେ ରକ୍ତ ପରୀକ୍ଷା ହେବ ଆପଣ କ'ଣ ପାଇଁ ହେଇଛି ସେଇଟା ପରୀକ୍ଷା ହେବ ଆପଣ କେବେ ଆ ହଉ ଏତେ ଅବିକା କେତେ କେମିତି ଲାଗୁଛି ଖର୍ଚ୍ଚ ଏଠି ବଡ଼ ମେଡ଼ିକାଲରେ କିଛି ଖର୍ଚ୍ଚ ହେବନି ସରକାରୀ ମେଡ଼ିକାଲ ହଁ ହଁ